ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ବହୁତ୍ ଲୋପ୍ ପାଇଯାଉଛି କାରଣ

ସେଥିପାଇଁ ଘରେ ବି ଇଂଲିଶରେ କଥା ହେବାକୁ ବାପାମାନେ ପରାମର୍ଶ ଦେଲେ ପିଲାମାନଙ୍କୁ

ଗାଁରେ ବି

ଓଡ଼ିଆ ସ୍କୁଲରେ ପାଠ ପଢ଼ିଥିଲୁ ଓଡ଼ିଆରେ କିଛି ଶିଖିଥିଲୁ ବୋଲି ଆଜି ଆମେ ଓଡ଼ିଆରେ ହିଁ କିଛି ଅ ଆ ଇ ଈ ଶିଖିଥିଲୁ ବୋଲି ଆଜି ଓଡ଼ିଆରେ ଆମେ କାହିଁ ଆମର ପିଲାମାନେ ଆଉ ସେମତି କିଛି ନାହିଁ ସବୁ ଇଂଲିଶରେ ଶିଖା ହେଉଛି ସେଥିପାଇଁ ମୁଁ କହୁଛି ଓ ଇଂଲି ଇଂଲିଶର ଶିକ୍ଷା କମ୍ କରି ଓଡ଼ିଆରେ ଶିକ୍ଷା ଦିଆଯାଉ ଏଇଟା ଭଲ ହେବ